ହଁ ମୁଁ ଏକ ପୁସ୍ତକ ଥରେ ପଢ଼ିଥିଲି ସେଥିରେ ଗୋଟିଏ ବିଷୟ ଥିଲା ଗୋଟିଏ ଗରିବ ପିଲା ସେ ତାର ବହୁ ଦିନ ସମୟ ପରିଶ୍ରମ କରିସାରିଲା ପରେ ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ସମାଜକୁ ଏକ ନୂଆ ଚେତନା ସୃଷ୍ଟି କରିଛି ଯୋଉଁଟାକି ତା' କଥାରେ ଲୋକମାନେ ଅନୁପ୍ରାଣିତ ହେବା ଦରକାର ସେ ଏମିତି କରିପାରୁଛି କାହିଁକି ଅଲଗା ପିଲାଟି କାହିଁକି କରିପାରିବନି ଯଦି ଗ ଗୋଟିଏ ମା' ବା କୌଣସି ଏକ ମା' ବାପାର ଯଦି ପିଲାଟିଏ ଯଦି ତା' ପାଖରେ ପଇସା ନାହିଁ ସେ ପାଠ ପଢ଼ିକି ଭଲ ମଣିଷ ହୋଇକି ଗୋଟିଏ ଭଲ ଚାକିରି କରିପାରିଲା ତାକୁ ଯଦି ଗୋଟିଏ ଧନୀ ଲୋକର ପୁଅ ସଲାମ୍ କରୁଛି ତାହେଲେ ଗୋଟିଏ ଗରିବ ଗରି ଅଲଗା ମା' ମା' ବାପା ପିଲାମାନେ ସେମିତି କାହିଁକି ତାଙ୍କ ସେମାନଙ୍କ ଛୁଆଙ୍କୁ ବନେଇ ପାରିବେନି ସେଇ ଦୁଃଖରେ ମୋତେ ବହୁତ କଷ୍ଟ ଦେଇଥିଲା ଆଉ ବହୁତ ମାନେ ଭାବପ୍ରବଣ ହୋଇଥିଲି ସେଥିରେ